ପର୍ବପର୍ବାଣି ଧାର୍ମିକ ଉପଲକ୍ଷେ ଆମେ ଦେବତା ମୂର୍ତ୍ତି ତିଆରି କରୁ ସେଇ ଅନୁଭୂତି ହେଲା ହୋଲି ଗାଁରେ ଆମେ ରାଧାକୃଷ୍ଣ ମୂର୍ତ୍ତି ତିଆରି କରୁ ରାଧାକୃଷ୍ଣ ମୂର୍ତ୍ତି ତିଆରି କରି ପରସ୍ପର ମଧ୍ୟରେ ହୋଲି ଖେଳୁ ଏହାଦ୍ଵାରା ଆମ ଭାତୃତ୍ଵ ଭାବ ବଢ଼େ କିଏ ହିନ୍ଦୁ କିଏ ମୁସଲିମ୍ କିଏ ଶିଖ୍ ସେଦିନ ସମସ୍ତେ ଆମେ ରଙ୍ଗ ଖେଳୁ ସମସ୍ତେ ଭାଇଭାଇ ଭଳି ଖେଳୁ ଆମ ଭିତରେ ଥିବା ତିକ୍ତତା କିଛି ନଥାଏ ଏଇ ଯେଉଁ ଆନନ୍ଦ ଅନୁଭୂତି ଏକଥା ଭାଷାରେ କରିହେବ ନାହିଁ ଏବଂ ସେଇ ଦେବତାଙ୍କ ମୂର୍ତ୍ତିରେ ସମସ୍ତ ଧର୍ମର ଲୋକମାନେ ସେ ପଟୁଆରେ ଭାଗ ନିଅନ୍ତି ଏବଂ ରଙ୍ଗ ଖେଳିକରି ସମସ୍ତେ ଆନନ୍ଦ ଉପଭୋଗ କରନ୍ତି